ଚବିଶି ଏକ ଦୁଇ ହଜାର ଅଠର ଦୁଇ ତିନି ଦୁଇ ହଜାର ଉଣେଇଶି କୋଡ଼ିଏ ସାତ ଦୁଇ ହଜାର ବାଇଶି ଏକ ଏକ ଦୁଇ ହଜାର ତେଇଶି ଦଶ ତିନି ଦୁଇ ହଜାର ଚବିଶି